ହ୍ୟାଲୋ ହଁ ମୁଁ କହୁଥିଲି ଆପଣ କିଏ କହୁ ହଁ କ'ଣ କାମ ଥିଲା କହୁନାହାନ୍ତି ନି ଆଜ୍ଞା ଅଛି ମୋର ଅଛି କ'ଣ ହେଲା ତୁମର ଆସିବା କିଛି ଦରକାର ନାହିଁ କି ତମ ଗାଡ଼ି ଭଡ଼ା ଦେବା ଦରକାର ନାଇଁ ଶୁଣନ୍ତୁ ଆପଣଙ୍କ କ'ଣ କ'ଣ ଜିନଷ ସବୁ ଦରକାର ଲିଷ୍ଟ କରିଦେଲେ ମୁଁ ସେହି ହିସାବରେ ପଠାଇ ଦେବି ଏବଂ ମୋ ଲୋକ ଯାଇକରି ପଳାଇବେ ଭଡ଼ା ଆମ ଆପଣ ତ ଜାଣିଛନ୍ତି ଆମ ଷ୍ଟୋର୍ଟା ହେଉଛି କଟକରୁ କଟକରୁ ଫେରିଲା ବେଳେ ପଡ଼ିଯିବ ପାଞ୍ଚ ହଜାର ଆଉ ଆପଣ ଯଦି କେନ୍ଦ୍ରାପଡ଼ାରୁ ଆସି କଲେକ୍ଟ କରିପାରିବେ ତ ଠିକ୍ କଥା ଯଦି ନ କରିପାରିଲେ ଦେନ ଆପଣ ଆମକୁ ଅଲଗା ଏକ୍ସଟ୍ରା ଭଡ଼ା ଦେବାକୁ ପଡ଼ିବ ହଜାରେ ଟଙ୍କା ଆଉ ଟୋଟାଲ୍ ଛଅ ହଜାର ଆଉ ଆମ ଲୋକ ବି ଯିବେ ଆପଣଙ୍କ ସବୁ ଜିନଷ ଦେଇ ଦେଇକରି ଆସିବେ ଠିକ୍ ଅଛି ମୁଁ ବୁଝୁଛି ଯେ କିନ୍ତୁ ଆପଣଙ୍କର କ'ଣ ସବୁ ଜିନଷ ଦରକାର ଥିଲା ଆପଣ କହିଲେ ସେହି ହିସାବରେ ମୁଁ ପ୍ୟାକ୍ କରିକି ପଠାଇବି ଆଉ ଆଉ ଆଉ କ'ଣ ଦରକାର ଥିଲା ଅଳତା କି କେତେ କ'ଣ ଦରକାର କହୁନ ନାହିଁ ଆମର ସେମିତି ନାହିଁ ଆପଣ ଯେ ଯେତିକି ଅର୍ଡ଼ର୍ ଦେବେ ଆମେ ସେତିକି ନେଇକି ଡେଲିଭରୀ କରିବୁ ଆପଣଙ୍କର ଯଦି ଗୋଟେ ପେଟି ଦରକାର କି ଦି ପେଟି ଦରକାର ତ ସେଇ ହିସାବରେ କହିବ ନାଁ ପୁଣି ଆମେ କେମିତି ଡେଲିଭରୀ କରିବୁ ପାଞ୍ଚ ପେଟି ଆଚ୍ଛା ଠିକ୍ ଅଛି ମୋ ଲୋକ ଯାଇକରି ଆପଣଙ୍କୁ ଦେଇଦେଇକରି ଆସିବେ ଆଉ ଆପଣ ନେଇ ଆସି ସାରିଲା ପରେ ପ୍ୟାମେଣ୍ଟଟା କରିଦେବେ ଆଉ ନାହିଁ ଯଦି ତାଙ୍କ ହାତରେ ଦେଇଦେବେ ଦେଇଦେବେ ନହେଲେ ଫୋନ୍ ପେ ଯଦି କରିଦେବେ ଆପଣଙ୍କୁ ଯେଉଁଟା କମ୍ଫଟ ଲାଗିବ ଆଉ କ'ଣ ହେଉ ମ୍ୟାଡ଼ାମ୍ ରଖୁଛି